ଘରେ ଛୁଆଟିଏ ଜନ୍ମ ହେଲେ ସମସ୍ତେ ଖୁସି ହୋଇଯାଇଥାନ୍ତି ସମସ୍ତେ ମାଁ ବାପା ଭାଇ ଭଉଣୀ ଘରେ ଯେତେ ସମସ୍ତେ ଅଛନ୍ତି ସମସ୍ତେ ବହୁତ ଖୁସି ହୋଇଯାଇଥାନ୍ତି ଆଉ ସେମାନେ ସେ ଛୁଆଟିର ଲାଳନ ପାଳନ ପାଇଁ ବହୁତ ଖୁସି ହୁଅନ୍ତି ଆଉ ସଚେତନ ବି ରୁହନ୍ତି ତ ଆଗରୁ ଛୁଆଟି ଘରକୁ ଆସିଲାପରେ ତାକୁ ତେଲ ବି ଭଲସେ ମାଲିସ କରନ୍ତି ଆଗ କାଳରେ ଯେଉଁ ନାଭିରେ ଯେଉଁ ଇଏ ସବୁ ଲଗା ହେଉଥିଲା ସେସବୁ ଏବେ ଲଗାହେଉନି ଏବେ ତେଲ ମାଲିସ କରାହେଉଛି ଛୁଆମାନକଙ୍କୁ ତେଲ ଭଲସେ ମାଲିସ କରିକି ଗୋଡ ହାତ ଦେହରେ ମାଲିସ କରିକି ତାକୁ ଗାଧୋଇ ଦିଅନ୍ତି ଆଉ ତା'ର ଭଲସେ ଯତ୍ନ ନିଅନ୍ତି ତା'ର ଯେଉଁ ଷଷ୍ଠୀ ପୂଜା ବି କରାହୁଏ ଆଉ ଛୁଆଟିର ଯେତେବେଳେ ହଉଛି ମାନେ ନଅ ଦିନ ନଅ ଦିନ ଦଶ ଦିନରେ ସେମାନେ ତାଙ୍କର ସଫା ସୁତୁରା ହୁଅନ୍ତି ତ ସଫା ସୁତୁରା ହେଲାପରେ ପୂଜା ମଧ୍ୟ ଷଷ୍ଠୀ ପୂଜା କରନ୍ତି ଆଉ ଛୁଆଟି ଯେତେବେଳେ ଏକୋଇଶ ଦିନର ହୋଇଯାଏ ତ ଏକୋଇଶ ଦିନରେ ସମସ୍ତେ ସେଠି ଘରେ ଗୋଟେ ଭୋଜିର ଆୟୋଜନ କରନ୍ତି ତାଙ୍କର ସମସ୍ତେ ଯୋଉ ବନ୍ଧୁବାସ ସମସ୍ତଙ୍କୁ ଡାକିଥାନ୍ତି ଆଉ ଗୋଟେ ଭୋଜି ଭାତ କରିଥାନ୍ତି ସମସ୍ତଙ୍କୁ ଖାଇବା ପାଇଁ ଦିଅନ୍ତି ଆଉ ତାକୁ ଏକୋଇଶିଆ କୁହାଯାଏ ଏକୋଇଶିଆରେ ଏମିତି କରନ୍ତି ଆଉ ଯୋଉ ଆମର ଅନ୍ନପ୍ରଶାନ ରହିଲା ଅନ୍ନପ୍ରଶାନ କରନ୍ତି ଛୁଆଟି ଛଅ ମାସ ପର୍ଯ୍ୟନ୍ତ ସେ ଛୁଆଟି କେବଳ ମାଁ କ୍ଷୀର ଖାଇଥାଏ ଆଉ ଛଅ ମାସ ପରେ ଯେତେବେଳେ ହେଉଛି ମାଁ କ୍ଷୀର ସାଙ୍ଗରେ ଆଉ ଅନ୍ୟାନ୍ୟ ଯେଉଁ ତରଳ ପଦାର୍ଥ ଖାଦ୍ୟ ଯେଉଁ ବାହାର ଖାଦ୍ୟ ଯେଉଁ ଦେଇଥାନ୍ତି ସେତେବେଳେ ଅନ୍ନପ୍ରଶାନ କରିଥାନ୍ତି ଅନ୍ନପ୍ରଶାନ କରିଥାନ୍ତି ସେ ଅନ୍ନପ୍ରଶାନ ସମୟରେ ସେ ଛୁଆଟି ମାଁ କ୍ଷୀର ସହିତ ଅଲଗା ଖାଦ୍ୟ ମଧ୍ୟ ଆଉ ତରଳ ମାନେ ସେମିସଲିଡ୍ ଯେଉଁଟା ସେ ତରଳ ଖାଦ୍ୟ ମଧ୍ୟ ଖାଇପାରିବ ତ ସେତେବେଳେ ସେଇଟାକୁ ଅନ୍ନପ୍ରଶାନ କୁହନ୍ତି ସେ ଅନ୍ନପ୍ରଶାନ କରନ୍ତି ଯେତେବେଳେ ଛୁଆଟି ଧରନ୍ତୁ ବର୍ଷେ ବର୍ଷେ ହୋଇଯିବ ଛଅ ମାସରୁ ବର୍ଷେ କି ଦେଢ଼ ବର୍ଷ ଏଇ ବେଳେ ଅନ୍ନପ୍ରଶାନ କରନ୍ତି ଆଉ ନାମକରଣ ଖୁସିରେ ତ ଏମିତି ଛୋଟ ବେଳୁ ସମସ୍ତେ ଡାକନ୍ତି ତାଙ୍କର ମନ ଇଚ୍ଛା ନାଁ ନାମକରଣ କରିଥାନ୍ତି ଯିଏ ଯାହାକୁ ମାନେ ବେଶି ଭଲପାଆନ୍ତି ଗେଲରେ ତାକୁ ଗେଲରେ ତାକୁ ନାଁ ଧରିକି ଡାକନ୍ତି ଆଉ ଯେତେବେଳେ ନାମକରଣ କରନ୍ତି ଭଲ ପରେ ତାକୁ ଭଲ ନାଁ ବି ଦିଅନ୍ତି ଆଉ ଯେତେବେଳେ ଆଉ ଟିକିଏ ବଡ଼ ହୋଇଯାଏ ତିନି ଚାରି ବର୍ଷର ହୋଇଯାଏ ତ ତା'ର ଯେଉଁ ଚୁଟି ପକାନ୍ତି ଆମର ଏପଟେ ତ ପ୍ରାୟ ହେଉଛି ମନ୍ଦିରମାନଙ୍କରେ ମାନସିକ ବି ରଖିଦେଇଥାନ୍ତି ଯେ ତା'ର ସେଇଠି ନେଇକି ମନ୍ଦିରରେ ନେଇକି ଚୁଟି ପକାହେବ ଆଉ ସେମିତିରେ ତାକୁ ମୁଣ୍ଡନ କରନ୍ତି ଆଉ ସମସ୍ତେ ସେ ଛୁଆକୁ ଭଲରେ ଲାଳନ ପାଳନ କରିଥାନ୍ତି